ହ୍ୟାଲୋ ଗୋଲ୍ ରେଷ୍ଟୁରାଣ୍ଟ୍ ହଁ ମୋର୍ ଗୁଟେ ପାର୍ସଲ୍ଟେ ମୁଇଁ କରିଥିଲି ପାର୍ସଲ୍ଟେ ଆସିଛେ ବାକି ଏବେ ସେଟାକେ ମୁଇଁ ରିସିଭ୍ କର୍ବାର୍ ଲାଗି ମୋ' ପାଖେ ଟାଇମ୍ ନାଇଁନ ମୁଇଁ ମୁଇଁ ଟିକେ ଦୂରିଆରେ ଅଛେଁ ଯେନ୍ ସମୟକେ ତୁମେ ଆନ୍ବାର୍ କଥା ମୋର୍ ପାଖ୍କେ ସେ ସମୟରେ ତ ମୁଇଁ ଟିକେ ନାଇଁ ପହଁଞ୍ଚିଲା ତ ମୁଇଁ ୱେଟ୍ କଲିଁ ବହୁତ୍ ବେଲ୍ ଯାଏ ଆଉ ମୁଇଁ ଏବେ ମୋର୍ କାମ୍ରେ ବାହାର୍କେ ମୁଇଁ ପଲେଇଛେଁ ତ ସେଟା ଖାଦ୍ୟ ଆହେ ତ ସେଟା ୱେଷ୍ଟ୍ ହେଇଯିବା ନଷ୍ଟ ହେଇଯିବା ତ ସେଇଟାକେ କେନ୍ତା କରି ମାନେ ଫେରସ୍ତ୍ କରିପାର୍ମା ରିଟର୍ଣ୍ଣ୍ କରିପାର୍ମା ସେଥିର୍ଲାଗି ଟିକେ ମୋତେ ବର୍ତ୍ତମାନ୍ ଆପଣ୍ ଆରୁ ନାଇଁ ମୁଇଁ ଯେନ୍ ସମୟର୍କେ ଲାଗି ମଗେଇଥିଲି ସେଇ ସମୟକେ ଦେଇଥିଲେ କିଛି ନାଇଁ ମୁଇଁ ରିସିଭ୍ କରିଦିତିଁ ଖୁସି ବି ହେଇଥିତିଁ ଲେକିନ୍ ଦୁଃଖୀତ୍ ଏଟା ମତେ ସେ ସମ୍ୟକେ ଦର୍କାର୍ ଥିଲା ଯେନ୍ ସମ୍ୟକେ ଏଁ ମୁଇଁ ଟାଇମ୍ ଦେଇଥିଲି ଫୋନ୍ କରିକରି ଅର୍ଡ଼ର୍ କରେଇଥିଲି ଆରୁ ଇହାଦେ ଆପଣ ଅଡ୍ ଟାଇମ୍ରେ ଆଣିଛନ୍ ଯେନ୍ଟାକି ମୁଇଁ ରିସିଭ୍ ବି ନାଇଁ କରିପାରେ ଆରୁ ମୁଇଁ ବାହାରେ ହିଁ ଅଛେଁ ସେଟାକେ ଏକ୍ସ୍ଚେଞ୍ଜ୍ କେନ୍ତାକରି କରିପାର୍ମି ଯେ ମାନେ ରିଟର୍ଣ୍ଣ୍ କେନ୍ତି କରିପାର୍ମି ସେଟା ଆପଣ୍ ବତନ୍